ହ୍ୟାଲୋ ଆଜ୍ଞା ହଁ ଆଜ୍ଞା ଆମର୍ ଅଞ୍ଚଳର ବିଧାୟକ୍ ହେଲେ ମୁକେଶ୍ ମହାଲିଙ୍ଗ୍ ଆଜ୍ଞା ଆଉ ଆମ ପଞ୍ଚାୟତ୍ର ସରପଞ୍ଚ୍ ହେଲେ ମାମି ସାହୁ ସେ ହଁ ମୁଁ ତାଙ୍କର୍ ସାଙ୍ଗେ କଥା ତ ହେତ୍କି ନି ହେଇଁ ବଟ୍ ମୁଇଁ ତାହାକୁ ଜାନିଚେଁ କେନ୍ତା କେନ୍ତା କାମ୍ ମାନେ କରୁଚନ୍ ସେମାନେ ଇହାଦେ ତ ସରପଞ୍ଚ୍ ଆଜ୍ଞା ତ ଇହାଦେ କରୁଚନ୍ କି ଠିକା କାମ୍ ମାନେ ମୁଡ଼ା କାମ୍ ବନ୍ଦ୍ କାମ୍ ଏନ୍ତା କାମ୍ ମାନେ କରୁଚନ୍ ଠିକା କାମ୍ ମାନେ ଭଲ୍ କରୁଚନ୍ ଆଉ ବିଧାୟକ୍ ଆଜ୍ଞା ଯେନ୍ଟା ମୁକେଶ୍ ମାଲିଙ୍ଗ୍ ସେମାନେ ବି ଇହାଦେ ତାଙ୍କର୍ ଯେତ୍କି ତାକୁ କର୍ବାର୍ ଥିଲା ହେତ୍କି ତ କରୁଚନ୍ ବାକି ବଟ୍ ସେଥିରେ ଏତ୍କି ସକ୍ସେସ୍ ନି ହେବାର୍ ତାଲି ସବୁ କାମ୍ ମାନେ ବାକି କରୁଚନ୍ କାମ୍ ମାନେ ତାଙ୍କର୍ ଯେତ୍କି ତାହାକୁ କର୍ବାର୍ ଅଛେ ହେତ୍କି କରୁଚନ୍ ଆମର୍ ରାଜ୍ୟର ଲାଗି କିଛି ଭଲ୍ କର୍ବାର୍କେ ଚାହୁଁଚନ୍